ହଁ ବୁଲ୍ ବା ଲାଗି ଯାଇଛେ ସକାଲୁ ଯାଇଛେ ନିଜର୍ ସାଙ୍ଗ୍ମାନଙ୍କ ସାଙ୍ଗେ ଗାଡ଼ି ନୁ ଯାଇଛେ ପାଞ୍ଚ ଛଅ ଲୋକ୍ ଆମେ ଯାଇଥିଲୁ ସକାଲୁ ଆଠ୍ ବାଜେନ୍ ବାହାରିଥିଲୁ ଆଉ ଆସୁନୁ ଆସୁନୁ ଆମକୁ ବେଲ୍ ବୁଡ଼ି ଗଲା ଆଉ ଯେନ୍ କେ ବି ବୁଲିଛୁ ଭଲ୍ ଲାଗିଛି ବୁଲବାର୍ ଲାଗି ସାଙ୍ଗମାନଙ୍କ ସାଙ୍ଗେ ସବୁ ଜିନିଷ୍ ବି ଦେଖବାର୍ ମିଲସି୍ ନୂଆ ନୂଆ ଜିନିଷ୍ ଟା ଲାଗି ଆଉ ସବୁ ସେଇ ଯେତିକି ଜିନିଷ୍ ଅଛି ଦେଖି ଥିବ ତାନୁ ଗୁଟେ ଅଲଗା ଦେଖ୍ବାର୍ ଲାଗି ମିଲ୍ସି ପାହାଡ଼ ପର୍ବତ ଝରଣା ସବୁ ଭଲ୍ ଲାଗ୍ସି ଆଉ ଯେତିକି ଜାଗା ବି ଯାଇଛେ ବହୁଟେ ନୂଆ ନୂଆ ଜିନିଷ୍ ଦେଖିଛେ ଭଲ୍ ଲା ଯେତେବି ଦେଇଛେ ଆଉ ଜଙ୍ଗଲ ପାହାଡ଼ ପର୍ବତ ନୂଆ ନୂଆ ଜାଗାମାନଙ୍କୁ ବି ଯାଇଛେ ସାଙ୍ଗ୍ମାନଙ୍କ ସାଙ୍ଗେ ବୁଲି ଆଉ ଦିନେ ଦିନେ ରାତି ବି ଯିବାର୍ ଯେଇଛୁ ଆମେ ଆଉ ତିନି ଦିନି ସକାଲୁ ବି ବାହାରିଛୁ ଆମେ ଆଉ ବୁଲିବାର୍ ଲାଗି ଯେଇଛୁ